ଆମେ ଧାନ ରୋପଣ କରିବା ବର୍ଷା ଋତୁ ପୂର୍ବରୁ ଆମେ ଧାନକୁ ରୋପଣ କରିବା ଯେଉଁ ଦ୍ୱାରା ଆମେ ପୋକ ପୋକ ଧାନକୁ ନଷ୍ଟ କରିଦିଅନ୍ତି ଆମେ କୀଟନାଶକ ଔଷଧ ବ୍ୟବହାର କରିବା ଦ୍ୱାରା ଆମର ଜମିର ଉର୍ବରତା କମିଯାଇ ଥାଏ ଆମର ଜମି ଉପରେ କୀଟନାଶକ ଦ୍ରବ୍ୟ ପ୍ରଭାବ ପଡ଼ିବା ଯୋଗୁଁ ଆମର ଜମିରେ ଫସଲ ବି ଭଲସେ ହୁଏନି ଯେଉଁ ଦ୍ୱାରା ଆମେ ଜୈବିକ ଖତ ଦ୍ୱାରା ମାଟି ଆମର ଉର୍ବରତା ବଢ଼ାଇ ଥାଏ ଯେଉଁ ଦ୍ୱାରା ଆମର ଫସଲ ଭଲ ହୁଏ

ଏବଂ ଆମର ଆମର ମାଟି ବି ଉର୍ବରତା ରଖେ ଯେଉଁ ଦ୍ୱାରା କୃଷକ ବର୍ଷ ବର୍ଷ ଧରି ଭଲ ଉପାଦାନ କରିଥାଏ ଫସଲ ଉପାଦନ କରିଥାଏ